ଯାଜପୁର ଜିଲ୍ଲାର ପ୍ରାୟତଃ ସବୁପ୍ରକାରର ସ୍ୱାସ୍ଥ୍ୟ ସୁବିଧା ମିଳିଥାଏ ଚିକିତ୍ସା ହେଉ ଅଥବା ଔଷଧ ପାଇଁ ହେଉ ସବୁ ପ୍ରକାରର ସହାୟତା ଖୁବ୍ ଶୀଘ୍ର ଏବଂ ସହଜରେ ପ୍ରାପ୍ତ ହୋଇଥାଏ ରୋଗୀ କିମ୍ବା ଆହତ ମେଡ଼ିକାଲ୍ରେ ପହଞ୍ଚାଇବା ପାଇଁ ତିନି ପ୍ରକାରର ଆମ୍ବୁଲାନ୍ସ ଉପଲବ୍ଧ ଏହି ବିଶେଷ କରି ଗର୍ଭବତୀ ନାରୀମାନଙ୍କ ପାଇଁ ଜନନୀସେବା ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ଯାଜପୁର ଜିଲ୍ଲାରେ ବହୁ ଗୁଡ଼ାଏ ଡ଼ାକ୍ତରଖାନା ମଧ୍ୟ ରହିଅଛି ସେଥିମଧ୍ୟରୁ ଯାଜପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ସରକାରୀ ଚିକିତ୍ସାଳୟ ଅଟେ ଏବଂ ତାହା ସହିତ ବହୁ ବେସରକାରୀ ଡ଼ାକ୍ତରଖାନା ଫାର୍ମାସି ମଧ୍ୟ ଯାଜପୁର ଜିଲ୍ଲାର ରହିଅଛି